ଇତିହାସ ଓଡ଼ିଶାର ଇତିହାସ ରହିଛିି ଏବଂ ଏହି ଇତିହାସରେ ଅନେକ ପ୍ରଥା ଏବଂ ରୀତିନୀତି ମଧ୍ୟ ରହିଛିି ସେହି ପ୍ରଥା ଗୁଡ଼ିକ ହେଉଛି ସତୀଦାହ ପ୍ରଥା ବାଲ୍ୟ ବିବାହ ପ୍ରଥା ଏବଂ ଜାତିଭିତ୍ତିକ ଭେଦଭାବ ଏହି ସତୀଦାହ ପ୍ରଥାରେ ଜଣେ ସ୍ତ୍ରୀ ତା' ସ୍ୱାମୀ ମରିଯିବା ପରେ ସେହି ଅଗ୍ନିରେ ତା' ନିଜକୁ ଝାସ ଦେବାକୁ ପଡ଼ୁଥିଲା ସେହି ଚଳନ୍ତା ନିଆଁରେ ଜିଅନ୍ତା ଚଳିବାକୁ ପଡ଼ୁଥିଲା କିନ୍ତୁ ଆମର ସମାଜସେବୀ ମାନେ ତାର ସେହି ପ୍ରଥା ଉଚ୍ଛେଦ କରିଛନ୍ତି ଯାହାଫଳରେ ନାରୀମାନଙ୍କୁ ଆଉ ନିଜର ଜିଅନ୍ତା ଜଳିବାକୁ ପଡ଼ୁନାହିଁ ଏହା ସହିତ ସେମାନେ ଚାହିଁଲେ ଅନ୍ୟ ଜଣେ ପୁରୁଷକୁ ବିବାହ କରି ମଧ୍ୟ ପାରୁଛନ୍ତି ଏବଂ ବାଲ୍ୟ ବିବାହ ପ୍ରଥା ମଧ୍ୟ ଥିଲା ଯାହାକି ଗୋଟେ ଛୋଟ ବୟସରେ ଛୋଟ ଝିଅଟାକୁ ବିବାହ ଦେଇ ଦେଉଥିଲେ ଏବଂ ତାକୁ ତା ଶାଶୁଘରକୁ ପଠେଇ ଦେଉଥିଲେ ଗୋଟେ ଛୋଟ ଝିଅ ଯିଏକି ନିଜର ଦାୟିତ୍ୱ ନିଜେ ଠିକ ଭାବରେ ତୁଲେଇ ପାରୁନଥିବ ନିଜକୁ ନିଜେ ଚିହ୍ନଥିବ ବୁଝିନଥିବ ସେ ଅନ୍ୟ ଏକ ପରିବାରକୁ ଯାଇ ତାଙ୍କୁ ମନ ଜାଣି ଶୋଇବାକୁ ପଡ଼ୁଥିବ ସେଠି ଅନ୍ୟ ଏକ ପରିବାରରେ ସମସ୍ତଙ୍କୁ ମନକୁ ନେଇ ଚଳିବା ଏବଂ ସମସ୍ତଙ୍କୁ ହଁ ପସନ୍ଦ ନାପସନ୍ଦକୁ ମନେ ରଖି ଧ୍ୟାନରେ ରଖି କାର୍ଯ୍ୟ କରିବା ତା' ପାଇଁ ସତରେ କେତେ କଠିନ ହୋଇନଥିବ କିନ୍ତୁ ବର୍ତ୍ତମାନ ଆଉ ସେହି ସବୁ ନାହିଁ ବର୍ତ୍ତମାନ ଗୋଟେ ଝିଅକୁ ଅଠର ବର୍ଷ ନହେଲା ପର୍ଯ୍ୟନ୍ତ ତାକୁ କେହି ବାହା ଦେଇ ପାରିବେ ନାହିଁ ଏବଂ ଯଦିବା କେହି ବାହା ଦେଲା ଅଠର ବର୍ଷରୁ କମ୍ ବୟସରେ ଝିଅକୁ ତାହେଲେ ତାକୁ ତାର ବାପା ମା'ଙ୍କୁ ଦଣ୍ଡ ବିିଧାନ ହେଉଛି ଯାହାଫଳରେ ଆମ ଅଞ୍ଚଳରେ ସତୀଦାହ ପ୍ରଥା ବାଲ୍ୟ ବିବାହ ପ୍ରଥା ଭଳି କୁସଂସ୍କାର ଗୁଡ଼ିକ ନେଇଯାଇଛି ଆମ ସମାଜସେବୀଙ୍କୁ ବହୁତ ଧନ୍ୟବାଦ କାରଣ ସେମାନଙ୍କ ଯୋଗୁଁ ହିଁ ଆଜି ନାରୀମାନେ ସୁରକ୍ଷିତ ଅଛନ୍ତି ଏବଂ ଜାତିଭିତ୍ତିଙ୍କ ଭେଦଭାବ ମଧ୍ୟ ଆଗରୁ ରହୁଥିଲା ଆଗରୁ ଜାତି ଜାତି ମଧ୍ୟରେ ସିଏ ବିଭିନ୍ନ ଉଚ୍ଚ ଜାତିର ଲୋକମାନେ ନିଜ ଜାତିର ଲୋକମାନଙ୍କୁ ଛୁଁ ନଥିଲେ ଏବଂ ତାଙ୍କ ଠୁ ଦୂରେଇ ରହୁଥିଲେ କିନ୍ତୁ ବର୍ତ୍ତମାନ ଆଉ ସେସବୁ ନାହିଁ ସମସ୍ତେ ମିଳିମିଶି ଭାଇ ଭାଇ ହେଇ ଆମେ ରହୁଛୁ ଆଉ କାହା ମନରେ ବି ସେ ଜାତି ଭେଦଭାବ ନାହିଁ